ନୟାଗଡ଼ ଜିଲ୍ଲାର ଇତିହାସ କହିଲେ ହେଉଛନ୍ତି ଶହୀଦ ରଘୁ ଦିବାକର ପୁରାତନ ଭାରତ ଓଡ଼ିଶା ଶାସନର ଗଡ଼ ବିଷୟରେ ରାଜାମାନେ ବ୍ରିଟିଶ ଛାୟା ତଳେ ରହି ପ୍ରଜାମାନଙ୍କୁ ଶୋଷଣରେ ଶୋଷଣ କରୁଥିଲେ ଶୋଷଣ କରିବାରେ ମାତି ଥିଲେ ଗଡ଼ ଗଡ଼ଜାତରେ ଶାସନ ବୋଲି କିଛି ନଥିଲା ବେଠି ଖଟି ଯାଉଥିଲେ ରଘୁ ଦିବାକର ରଘୁ ଦିବାକର ଲୋକଙ୍କୁ କେମିତି ବ୍ରିଟିଶଙ୍କ କବଳରୁ ରକ୍ଷା କରିବେ ସେଥିପ୍ରତି ଯୋଗଦାନ ଦେଇଥିଲେ